କାରଣ ମୁଁ ସାଙ୍ଗମାନେ ଏବଂ ପରିବାର ସହିତ ଗୋଟେ ଜାଗାକୁ ଯିବୁ ଯେଉଁଠିକି ପୁରୀ କୋଣାର୍କ ବାଲେଶ୍ୱର

ଆଉ ଆପଣ ଯେହେତୁ ଆମ ପରିବାର ଏବଂ ସାଙ୍ଗମାନେ ଯାଉଛନ୍ତି ତେବେ ଆପଣ ତାଙ୍କୁ ଟିକେ ସେ ସେ ଜାଗା ବିଷୟରେ କହିବେ ବୁଝେଇବେ ଏବଂ ଯେଉଁ ଯାଉଛନ୍ତି ସେ ଯେହେତୁ ନୂଆ ଯାଉଛନ୍ତି

ଯଦି ଏତିକି କରିବେ ତ ମୁଁ ଟିକେ ଉପକୃତ ହେବି ଧନ୍ୟବାଦ